ଏକ୍ସରସାଇଜ୍ କରୁଛି ହଁ ଭଲ ଲାଗୁଛି ଯେତିକି ଆଉ ଆଉ ତୁମେ ସବୁ ଭଲ ଅଛ କାଇଁକି ମୁଁ ହେଲେ ଅଣ୍ଟାପିଠି କାଟୁଥିଲା ଏମିତି ମର୍ଣିଙ୍ଗୱାର୍କ କଲେ ଭଲ ଲାଗୁଛି ଆଉ ଆସୁଛି ହେରି ସକାଳୁ ଉଠିକିରି ଆଉ ତୁମେ ସବୁଦିନ ଆସୁଛ ମୁଁ ଆସୁଥିଲି ଯେ ଦେଖିଲି ଆଉ କେଉଁଦିନ ଦେଖିନଥିଲି ତ ହଁ ହଁ

ହଁ ହଁ ଭଲ ଲାଗୁଛି ତ ହଁ ଭଲ ଅଛି ଯେ ବୁଲିବାକୁ ଆସୁଛି ସଖାଳେ ଏକା ମୁଁ ଆଉ ସନ୍ଧ୍ୟାରେ ଯାଉନି

ଆଉ ହଁ ଦେହପାହା ଖରାପ ଆଉ ମେଡ଼ିସିନ୍ ବ୍ୟବହାର କଲେ ଦେହ ପାଇଁ ଖରାପ ଆଉ କ'ଣ କରିବା ଆଉ ୱାକିଙ୍ଗ ଆସିଲେ ତ ମେଡ଼ିସିନ୍ ହେଲେ ଖାଇବାକୁ ପଡ଼ିବା ଆଉ ଗାଁ ଗହଳିର ସରପଞ୍ଚ ଏଇଠି ନୂଆ ଆସିଛି ସରକାର ଆଉ ସଫା ସୁଭଦ୍ରା ଯୋଜନା ଦେଲେ କେତେ ଲୋକ ପାଇଲେ କେତେ ଲୋକ ନାହିଁ ଏମିତି ଆଉ କ'ଣ ଚାଲିଛି ଆଉ ତୁମକୁ ମିଳିଛି ନା ନାଇଁ ସୁଭଦ୍ରା ଯୋଜନା ହୁଁ ହୁଁ ହୁଁ ହେଲେ ଆମକୁ ତ ଆସିନି ସୁଭଦ୍ରା ପଇସା ଆଉ କ'ଣ କରିବା ଆଉ ସୁଭଦ୍ରା ପଇସା ନାହିଁ କି ରାସନ କାର୍ଡ଼ ନାହିଁ କିଛି ନାହିଁ କ'ଣ କରୁ ଆମର ନାହିଁ ଗାଁରେ ସଭାପତି ଭଲ ନାହିଁ ଗାଁରେ ଆମ ହଁ ହୁଁ ନୂଆ ସରକାର ଆସିଲେ ଆଉ ନୂଆ ସରକାର ଆଇଲେ ନୂଆ ସରକାର ଆସିଲେଣିି କ'ଣ କରିବା କିଛି କରିବାକୁ ନାହିଁ କିଛି ନାହିଁ ଲୋକ ଭଲ ନାହିଁ ଏ ଗାଁରେ କିଛି ନାହିଁ ହୁଁ ହଁ ଏଇ ଗାଁରେ ତ ଯେତେ ଅସୁବିଧା ସବୁ ଆଉ ଆଉ ପୁରୁଣା ସରକାରକୁ ଛାଡ଼ିକି ତ ନୂଆ ସରକାରକୁ ଆଣିଛନ୍ତି ଆଉ କ'ଣ କରିବା ପୁରୁଣା ସରକାର ଆଉଥରେ ଆସିଲେ କ'ଣ ହବ କ'ଣ ନାହିଁ

ହୁଁ ତୁମର ରାସନ କାର୍ଡ଼ ନାହିଁ କି ହଁ

ହଁ ଯାଇକି ଲଗେଇଲନି ଯେ କହୁଛନ୍ତି ବ୍ଲକ୍ରେ ହେଉଛି ବୋଲେ ଯାଇକିରି ବ୍ଲକ୍ରେ ବୁଝିକି ଲଗେଇ ଦଉନ ହୁଁ ହଁ

ହ ହୁଁ ହୁଁ

ଏବେତ ସବୁ ବୁଝୁଛି ନୂଆ ସରକାର ନୂଆ ନୂଆ ଜିନିଷ ସବୁ ଆଉ ବୁଝିକିରି କର ହଁ ହୁଁ ହବ ବା ଶାଗ ଲୁଣ ଶସ୍ତା ହେଇଛି ସୁଭଦ୍ରା ଯୋଜନା ସବୁ ଏବେ ସୁବିଧା କଲାଣି ଚାକିରୀ ଦବ ପିଲାମାନଙ୍କୁ ସବୁ ହଁ ହଉ ହେଲେ ହେଲେ କରିବେ ତ କାମ ଆଉ କ'ଣ ଗାଁରେ ତ ଗନ୍ଧିଆ ନାଳ ଏଇ ଗାଁରେ ନାଳ ଫାଳ ସବୁ ଗନ୍ଧିଆ ହୁଁ ଏ ଗାଁରେ ସରପଞ୍ଚ କିଛି ବୁଝୁନାହିଁ ଏ ଗାଁ ସରପଞ୍ଚ ଆଇଆକୁ ନାହିଁ ବୁଝିିବାକୁ ନାହିଁ କିଛି ନାହିଁ ଏ ଗାଁରେ ଖାଲି ନା ଭିତରେ ନଟାଫଟା ହେଲା ପରି ରହିଛି ଗନ୍ଧିଆ ହେଇଛି ଅଳିଆ ପିଲାମାନେ କୁଆଡ଼େ ଖଳିିବାକୁ ବୁଲିବାକୁ ରାସ୍ତାଘାଟ ନାହିଁ ଅଳିଆ ପଡ଼ିିଆ ସବୁ ଏ ଗାଁରେ ଗନ୍ଧିଆ ହଁ ଆଉ ନୂଆ ସରକାର ଭଲ ନା ନାଇଁ ନୂଆ ସରକାର ଲୋକମାନେ ସବୁ ଜିନିଷ ତ ନେବେ ମଦ ପିଇବାକୁ ଦୋକାନ ମାନେ ଖୋଲିକି ରଖୁଛି ନୂଆ ସରକାର ପୁଡ଼ିଆ ଖଇନି ସବୁ ଲୋକ ଖାଇକିରି ବେକାର ହେଉଛନ୍ତି ଆ ମଦ ପିଇିକିରି ଗଡୁଛନ୍ତି ରାସ୍ତା ଘାଟରେ ଆଉ ସରକାର କ'ଣ ବୁଝୁଛି କିଛି ବୁଝୁନି ଲୋକ ହେଲେ ଯାଇକରି ଆଉ ସାଙ୍ଗ ତୁମ ସ୍ୱାମୀ ମଦ ପିଉଛି କି

ନାଇଁ ନାଇଁ ଖଇନି ଖାଇବାକୁ କହିଲେ ମନା କରିବ ଖଇନି ଖାଇଲେ ଭଲ୍ ନାହିଁ ନାଇଁ ଆଉ ସରକାର ତାକୁ ଖାଇଲେ ଦେହକୁ ଖରାପ

ହଉ ଠିକ୍ ଅଛି ନାଇଁ କିଛି ଖାଉନାହାନ୍ତି ହଁ ବାହାରେ ଆଜ୍ଞା ନାଇଁ ଆଉ ନୂଆ ସରକାର ଲୋକଙ୍କୁ କିଛି ଦାଦନ ଖଟିବାକୁ ଏକା ନ ନଉ ହୁଁ ହୁଁ ହଉ ଠିକ୍ ଅଛି